ପଶ୍ଚିମ ଓଡ଼ିଶା ଭାଷା ବା ସମ୍ବଲପୁରୀ ଭାଷାରେ ଯଦି ଅନୁବାଦ କରି କରି ଲେଖାଯିବା ବୋଲେ ମୋର୍ ମତରେ ବୁଝି ପାରିବେ ଆହୁରି ଯେତେ ନାଟ୍ କରୁଛନ୍ ଆହୁରି ତାନୁ ଭଲ ନାଟ୍ କରି କରି ଦେଖେଇ ପାରବେ ଆଉ ଯେନ୍ ବହିର କି ଲୋକ ବି ପସନ୍ଦ କରବେ ଆର୍ ଆଗକେ ବି ଭବିଷ୍ୟତରେ ବି ଆମ ପଶ୍ଚିମ ଓଡ଼ିଶାର ଲୋକ ଭଲସେ